ହଁ ହ୍ୟାଲୋ ଡେଲିଭରି ଭଏ କ'ଣ ହେଲା ଏତେ ପର୍ଯ୍ୟନ୍ତ କଣ ହେଲା ଆସୁନାହିଁ ବହୁତ ଲେଟ୍ ହେଇଯାଉଛି ଆଉ ଲେଟ୍ ହେଲା ଖାଇବା ଏ ପର୍ଯ୍ୟନ୍ତ ପହଞ୍ଚିନାଇଁ କି କେତେ ସମୟ ହେଇଗଲାଣି ଏବେ ଆସୁଛି ବୋଲିକନି କହିଲା ଆଉ ଏବେ ଯାଇ ଆସିନ କଣ ହେଲା କାହିଁକି ଆସିନ କଣ ଅସୁବିଧା ହେଲା କଣ ମୋତେ ଟିକେ କୁହ ନହେଲେ ତମ ହେଡ଼କୁ ମୁଁ ଫୋନ ହେଲା କହିଦେବି ଯେ ତମେ ଲେଟରେ ଆସୁଛ ବୋଲିକି ସେଟା କ'ଣ ହେଇଛି ଟିକେ କୁହ ନହେଲେ ମୁଁ ତମକୁ ସେଇପାରିବିନି ଯେ ମୁଁ ହେଡ୍ ସହିତ କଥା ହେବି ଯୋଗାଯୋଗ କରିବି ସେ ମୁଁ ସ୍ଥାନରେ ପହଞ୍ଚିବା ପାଇଁ ଏତେ ସମୟ ଲାଗିବ ହଉ କେତେବେଳେ ହବ ମୁଁ କିଛି ଜାଣି ପାରୁନି ହେଲେ ତମେ କାହିଁକି ଏତେ ଲେଟ୍ କରିଛ ମୁଁ କିଛି ବୁଝି ପାରୁନି ମୋ ଜଗି ଜଗି ବହୁତ ବୋର୍ ହେଇଗଲିଣି ତମେ ଟିକେ ଜଲ୍ଦି ଆସିଲେ ଭଲ ହେଇଥାନ୍ତା ବୋଲେ ଚାହେଁ କିନ୍ତୁ ତମେ ତ ଆସିବାକୁ ବହୁତ ଲେଟ୍ କର କରୁଛ ଏବଂ ସେଇଥିଲାଗି ମୁଁ ତୁମକୁ ଫୋନ କରିବା ପାଇଁ ବାଧ୍ୟ ହେଲି ତ ସେଥିଲାଗି ମୁଁ ତମକୁ କହିବା ପାଇଁ ବାଧ୍ୟ ହେଇପଡ଼ିଲା